ମୁଁ ନିଜ ବଗିଚାରେ ଲଗାଇଥିବା ଗଛ ସବୁ ପ୍ରଷ୍ପୁଟିତ ହେବାର ଦେଖିଲେ ମୋତେ ବହୁତ ଖୁସି ଅନୁଭବ ହୁଏ କାହିଁକି ନା ମୁଁ ମୋ ନିଜ ହାତରେ ଫୁଲ ଗଛ ଚାରା ଚାରା କରି ନିଜ ହାତରେ ମୁଁ ଲଗେଇଥିବା ଫୁଲ ଗଛଟିଏ ଯେତେବେଲେ ଫୁଲ ସେ ଲଗେଇଥିବା ଚାରାଟିଏ ଯେତେବେଲେ ଫୁଲ ଗଛରେ ପରିଣତ ହୋଇଯାଏ ଓ ସେଥିରେ ବିଭିନ୍ନ ପ୍ରକାର ଫୁଲ ଫୁଟି ବହୁତ ସୁନ୍ଦର ଦେଖି ସୁନ୍ଦର ଦେଖାଯାଏ ତ ମୋର ବଗିଚା କିମ୍ବା ମୋର ଘରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ ତ ଏହା ଦେଖି ମୋର ମନ ପ୍ରଫୁଲ୍ଲିତ ହୋଇଯାଏ ମୁଁ ବହୁତ ଖୁସି ଅନୁଭବ କରେ ମତେ ବହୁତ ଗର୍ବ ମଧ୍ୟ ହୋଇଯାଏ ଏଥାଏ କି ମୁଁ ଏତେ ସୁନ୍ଦର ଫୁଲ ଗଛଗୁଡ଼ିକୁ ଆଣି ମୋ ଘର ଚାରି ପାାଖରେ ବା ମୋ ବଗିଚାରେ ରୋପଣ କରି ଏତେ ସୌନ୍ଦର୍ଯ୍ୟ ଏ ପରିବେଶଟିକୁ ଏତେ ସୌନ୍ଦର୍ଯ୍ୟ କରି କରିପାରିଛି ଏବଂ ମୋର ଏଇ ହାତରେ ଲଗାଇଥିବା ଚାରାଗଛ ସବୁ ଏତେ ସୁନ୍ଦର ଭାବରେ ମୁଁ ଏତେ ସୁନ୍ଦର ଭାବରେ ଏଇଠି ଅଙ୍କୁରିତ ହେଇ ଫୁଲ ଫୁଲ ସବୁ ଫୁଲ ସବୁ ଫୁଠି ସୁନ୍ଦର ସୁୌନ୍ଦର୍ଯ୍ୟମୟ କରିବାରେ ମୋତେ ସାହାଯ୍ୟ କରିଛନ୍ତି ଓ ମୋର ଏହି ଘର ଚାରିପାଖ ପୁଷ୍ପର ସୁଗନ୍ଧରେ ବନ୍ଧିତ ହେଉଛି ଏହି ସୁଗନ୍ଧ ଏବଂ ଏ ଫୁଲର ସୌନ୍ଦର୍ଯ୍ୟକୁ ଦେଖି ସତରେ ମୁଁ ବହୁତ ଖୁସି ଅନୁଭବ କରେ ଓ ମୁଁ ମୋ ନିଜକୁ ଗର୍ବିତ ଗର୍ବ ମଧ୍ୟ କରେ ଓ ଏଇ ଫୁଲ ଗଛ ପାଇଁ ଗର୍ବିତ